ହଁ ଭାଇ ନମସ୍କାର ହଁ ଭାଇ ଗ୍ରୀନ୍ ଚିଲ୍ଲି ଲାଗିଛି କି ଏଇଟା ଅମିତ ଭାଇ କହୁଛନ୍ତି ତ ହଁ ଭାଇ ନମସ୍କାର ନମସ୍କାର ନା ଭାଇ ଟିକିଏ କାମ ଥିଲା ତ ଟିକିଏ ଅର୍ଡ଼ର୍ ଟିକିଏ ନେବାର ଥିଲା

ଭାଇ ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ଇଟାଲିଆନ୍ କ୍ୟାପ୍ସିକାନ୍ ଚାଇନିଜ୍ ଭାରତୀୟ ଇତ୍ୟାଦି ତିନିଶହ ବନାହେଉଛି ତ ହଁ ହଁ ନାଇଁ ଭାଇ ମୋତେ ଭାରତୀୟ ଖାଇବା ଟିକିଏ ଦରକାର ଥିଲା ତ ହଁ ଭାଇ ହଁ ହଁ ନା ଭାଇ ଆଜି ଗାଁକୁ ଯିବାର ଅଛି ତ ସେଥିପାଇଁ ରୁମ୍ରେ ରୋଷେଇ ବି କରୁନାହାନ୍ତି ହଁ ଭାଇ ସାଢ଼େ ନଅଟାରେ ଅଛି ବସ୍ ହଁ ଭାଇ ଆଠଟା ଅଧେ ଭିତରେ ଡେଲିଭରି ଆସିବନି ନା ହଁ ହଁ ହଁ ହଁ ହେଲେ ମୋ ଆଡ଼୍ରେସ୍ଟା ମୁଁ ଆପଣଙ୍କୁ ଜଣାଇିଦେବି ହଁ ହଉ ହଉ ଭାଇ ଟିକିଏ ଲେଖିଦିଅନ୍ତୁ ଆଡ଼୍ରେସ୍ଟେ ଲେଖିଦିଅନ୍ତୁ ନୂଆପଡ଼ା ମଝି ଦାଣ୍ଡ ହଁ ହଁ ହଁ ହଁ ଭାଇ ଟିକିଏ ଜଲ୍ଦି ଟିକିଏ କରିଦେଇଥିଲେ ଭଲ ହୋଇଥାନ୍ତା ଆଉ ନାଇଁ ଭାଇ ବେଶୀ କିଛି ନାଇଁ ଚିକେନ୍ ଫ୍ରାଏଡ଼୍ ରାଇସ୍ ଗୋଟେ ଆଉ ମଟନ୍ କରି ଗୋଟେ

ହଁ ଭାଇ ଯେତେ ଶୀଘ୍ର ପାରୁଛନ୍ତି ଆପଣ ଡେଲିଭରିଟା ପଠାଇ ଦେଇଥିଲେ ଭଲ ହୋଇଥାନ୍ତା ତ ଆଉ ହଉ ଭାଇ ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ହଁ ହଉ